ଆଜିକାଲି ସାର୍ ଆପଣ୍ମାନେ ତ ସମସ୍ତେ ଜାଣିଛନ୍ତି ସ୍ପୋର୍ଟ୍ ନେଇକରି ମହିଳାମାନ୍କେ ବି ନିକେଁ ବହୁତ୍ ନିକେଁ ମାନେ ସ୍ୱୀକୃତି ଦିଆ ହଉଛେ ଆଉ ନିକେଁ ମହିଳାମାନଙ୍କ ନିକେଁ ଡେଭ୍ଲପ୍ମେଣ୍ଟ୍ ଲାଗି ନିକେଁ ସ୍ପୋର୍ଟ୍ ଖେଲ ବୋଲି କୁହା ହଉଛେ ଯେନ୍ତାକି ଆପଣମାନେ ଏବେ ଜାଣିଥିବେ ନିକେଁ ଓମେନ୍ସ୍ ପ୍ରିମିୟମ୍ ଲିଗ୍ ଚାଲିଛେ ଜେନ୍ଟା ଆଇ ପି ଏଲ୍ ଭଲିଆ ଗୁଟେ ଚାଲିଛେ ସେମାନଙ୍କ ପାଇଁ ବି କୋଟି କୋଟି ଟଙ୍କା ନିକେଁ ଇନ୍ଭେଷ୍ଟ୍ ହଉଛେ ସ୍ମିତି ମନ୍ଦନା ଆପଣ ଜାଣିଥିବେ ନିକେଁ ଦୁଇ କୋଟି ତିନି କୋଟି ମାନ୍କେ ଯାଉଛତ୍ ସେମାନେ ଭାରତର ମହିଳା ଦଳ ନିକେଁ ଆପଣ ଦେଖିବେ କବାଡ଼ି ଦେଖିବେ ହକି ଦେଖ୍ବେ ଫୁଟ୍ବଲ୍ ଟିମ୍ ଦେଖ୍ବେ ବହୁତ ହେନ୍ତା ସ୍ପୋଟ୍ ନିକେଁ ଆଗେଇ ଯାଇଛନ୍ ଝିଅମାନେ ବି ଆଗେଇ ଯାଉଛନ୍ ଆଉ ଝିଅମନ୍କର୍ କ୍ଷେତ୍ର ନେବାକେ ଗଲେ ଆଜ୍ଞା ନିକେଁ ଆଏଜ୍କାଲ୍ ନିକେଁ ଓଡ଼ିଶା ସର୍କାର୍ ଭାରତ୍ ସର୍କାର୍ ଇମାନେ ବି ବହୁତ୍ ପଦକ୍ଷେପ ନେଉଛନ୍ ଯେନ୍ତା କି ନିକେଁ ଆନ୍ତର୍ଜାତିକ କ୍ରୀଡ଼ା ଅନୁଷ୍ଠାନ ତାପରେ କିଟ୍ନେ ଜେନ୍ କ୍ରୀଡ଼ାମାନେ କରୁଛନ୍ ସାର୍ ଇଥିର୍ଲାଗି ନିକେଁ ଯେତେ ଲୁଚାଇତ ହେଇଥିବା ଯେତେ ନିକେଁ ଆମର୍ ଯେତେ ସ୍ପୋର୍ସ ପର୍ସନ୍ମାନେ ଅଛନ୍ ଝିଅମାନେ ଯେନ୍ତା ଖାସ୍ କରି ସେମାନେ ବି ଆଗ୍କେ ଡେଭ୍ଲପ୍ କରିପାର୍ବେ ଡେଭ୍ଲପ୍ କରୁଛନ୍ ବି ଓଡ଼ିଶା ସର୍କାର୍ ବି ଚାହୁଁଚନ୍ ସେଟାକେ ନିକେଁ ଇ ଭାରତ୍ ସର୍କାର୍ ବି ଚାହୁଁଛନ୍ ଯେ ବେଇଲେ ଝିଅମାନଙ୍କ ଯେମନ୍ତା ଲୁଚାଇତ ଖେଳ ଯେନ୍ତା ଅଛେ ସେଟା ଉପର୍କୁ ଯାଉ ବୋଲିକରି ଆର୍ ଧିରେ ଧିରେ ସେଟା ସ୍ଥାନାନ୍ତରିତ ହଉଛେ